ଆମେ ବଗିଚାରେ ଫୁଲ ଗଛ ଲଗଉ ପନିପରିବା ଗଛ ଲଗଉ ଯେତେବେଳେ ଫୁଲ ଗଛ ଲଗଉ କିଛି ଫୁଲ ପୂଜା ପାଇ ରଖି ଥାଉ ଆଉ କିଛି ଫୁଲ ମାଳ କରିକି ବଜାର ନେଇ ବିକ୍ରି କରିଦଉ ଆଉ ଯେତେବେଳେ ଫଳ କରିଥାଉ ସେତେବେଳେ କିଛି ଫଳ ଆମେ ଖାଇବାକୁ ରଖିଥାଉ ଯେମିତିକି ଆମ୍ବ ପଣସ କଦଳୀ କିଛି ପରିମାଣ ରେ ଖାଇଥାଉ ଆଉ କିଛି ପରିମାଣରେ ବଜାରକୁ ନେଇ ବିକି ଦଉ ଆଉ ଯେତେବେଳେ ଅଧିକା ଅଂଶ ହେଇଯାଏ କିଛି ପନିପରିବା ପରିବାରକୁ ମଧ୍ୟ ଦେଇଥାଉ ଆଉ ଫୁଲ ହେଇଥିଲେ କିଛି ଲୋକ ନେଇକି ତାଙ୍କ ଘର ବି ପୂଜା ଦେଇଥାଏ ତା'ପରେ ନିଜ ଘରେ ପୂଜା ପାଇଁ ରଖି ଥାଉ ଆଉ ଥରେ ଲଗେଇବା ପାଇଁ ଶୁଖେଇବା ପାଇଁ ଗେଣ୍ଡୁ ଫୁଲ ରଖିଥାଉ ଯେତେବେଳେ ଶୁଖେଇଯାଇ ସେ ଫୁଲଟାକୁ ତୋଳିକି ଆଣିକି ଭିତରେ ରଖିଥାଉ ଆଉ ବର୍ଷା ଦିନରେ ଆଉ ଥରେ ସେ ଫୁଲ ଗଛ ଲଗେଇପାରୁ ପନିପରିବା ଗଛ ବି ଲଗେଇପାରୁ ଆଉ ବଗିଚାରେ ସମୟ ପରିମାଣ ପରେ ପାଣି ଦେଇଥାଉ ସେତିକି ଯତ୍ନ କଲେ ଭଲ ହେଇଥାଏ